ଯେଉଁ ବୋସ୍ କମ୍ପାନୀ ଡ୍ରିଲ୍ ମେସିନ୍ଟି ମୁଁ ନେଇକି ଆସିଥିଲି ସେଟା କିଛି ଦିନି ବ୍ୟବହାର କଲା ପରେ ମଝିରେ ମଝିରେ ବନ୍ଦ ହୋଇଯାଉଛି ତାର ଯେଉଁଟା ବିଟ୍ ଲାଗେ ଯେଉଁଟା ତାଡ଼େ ଘର କଂକ୍ରିଟ୍ ସେଇଟା ଠିକ୍ସେ କାମ ଦେଉନାହିଁ ବହୁତ ଜୋର୍ରେ ଶବ୍ଦ କରୁଛି ଠିକ୍ସେ କାମ କରୁନାହିଁ ମୁଁ ଯେତେବେଳେ କମ୍ପାନୀକୁ ଫୋନ୍ କଲି ଏବିଷୟରେ କମ୍ପାନୀ କହିଲା ଆଜ୍ଞା ଆମେ ପଠାଉଛୁ ଆମ ଲୋକଙ୍କୁ ଯାଇ ଦେଖିବେ କିନ୍ତୁ ଆଜିକି ହୋଇଗଲା ଛଅ ସାତ ଦିନ ହେବ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ଲୋକ ଆସୁନାହାନ୍ତି କି ଦେଖୁନାହାନ୍ତି ଭାବୁଛି କି ଆଉ କେଉଁ କମ୍ପାନୀର ଡ୍ରିଲ୍ ମେସିନ୍ ଆଣିଥିଲେ ହୁଏତ ଭଲ ହୋଇପାରିଥାନ୍ତା